ମୁଁ ଦୁଇ ଦିନ ତଳେ ଏକ ଶାଢ଼ୀ କିଣିଥିଲି ଯେଉଁ ଶାଢ଼ୀ ମୋତେ ବହୁତ ଭଲ ଲାଗିଥିଲା ଏବଂ ମୁଁ ଶାଢ଼ୀ କିଣିଲା ବେଳେ ଯାହା ଦେଖି ବୁଝି ଶାଢ଼ୀ କିଣିଥିଲି ସେହି ସବୁ ମୁଁ ଠିକ୍ ପାଇଲି କିଛି ମୋ'ର ଅସୁବିଧା ହେଲା ନାହିଁ ଶାଢ଼ୀର କଲର୍ ମଧ୍ୟ ଛାଡ଼ୁ ନାହିଁ କି ଶାଢ଼ୀ ମଧ୍ୟ ପିନ୍ଧିବାକୁ କିଛି ଖରାପ ଲାଗୁନାହିଁ ପିନ୍ଧିଲା ବେଳେ ବହୁତ ଭଲ ଲାଗୁଛି ଏବଂ ଖୁସି ଲାଗୁଛି ଏବଂ ସମସ୍ତେ ସେ ଶାଢ଼ୀ ପିନ୍ଧିବାର ଦେଖି ବହୁତ ପ୍ରସଂଶା କରୁଛନ୍ତି